ହ୍ୟାଲୋ ଆପଣ ଡକ୍ଟର ଆରାଧନା କହୁଛନ୍ତି ମୁଁ ଜଣେ ପେସେଣ୍ଟ କହୁଥିଲି ମୁଁ ଟିକେ ଆପଣଙ୍କ କ୍ଲିନିକ୍ ଯିବାକୁ ଚାହୁଁଥିଲି ମୋର ଦେହ ଖରାପ ଟିକେ ଅଛି ତ ସେଥିପାଇଁ ମୁଁ ଆପଣଙ୍କୁ ଦେଖା କରିବାକୁ ଚାହୁଁଥିଲି ଆପଣଙ୍କ କ୍ଲିନିକ୍ରେ ସବୁପ୍ରକାର ଡକ୍ଟର ରହୁଛନ୍ତି ନା କ୍ଲିନିକ୍ ପରିଷ୍କାରପତ୍ର ରହୁଛି ନା ହଁ କୋଉ ସବୁବେଳେ ସଫା ସୁତୁର ସ୍କିନ୍ ଦେଖେଇବା ପାଇଁ ଚାହୁଁଥିଲି

ସ୍କିନ୍ର କେଉଁ ଡକ୍ଟର ଆସୁଛନ୍ତି କେଉଁଠୁ ଆସୁଛନ୍ତି ମୋର ବହୁତ ଦିନ ହେଲାଣି ଦେହ ହାତ କୁଣ୍ଡେଇ ହେଉଛି ଫଳି ଯାଉଛି ଆଉ ଯେତେ ଦେଖିଲେ କମୁନି ମୁଁ ସେଇଥିପାଇଁ ଶୁଣିଲି ତ ଆପଣଙ୍କ କ୍ଲିନିକ୍ ସଫାସୁୁତୁରା ଭଲ ଅଛି ଭଲ ପରିବେଶ ଭଲ ଡକ୍ଟର ଅଛନ୍ତି ମୁଁ ସେଥିପାଇଁ ଯିବାକୁ ଚାହିଁଲିି

ଆପଣ ଆ ଆପଣଙ୍କର ସେଠି ମେଡ଼ିସିନ୍ ମିଳୁଛିି ନା ସେ କ୍ଲିନିକ୍ ଭିତରେ ଅଛି ସବୁ ଆଜ୍ଞା ରଖୁଛି